ହେଲୋ ଆପଣଙ୍କ ହୋଟେଲରେ କ'ଣ କ'ଣ ମିଳିବ ମୁଁ ତ ଚିକେନ୍ ଖାଇବି ମଟନ୍ ଖାଇବି ଆଉ ତରକାରୀ ଡାଲି ଖଟା ସବୁ ଖାଇବି କେତେ କେତେ ରେଟ୍ ନେଉଛନ୍ତି କ'ଣ କ'ଣ

ହଉ ହଉ ହଉ ହଉ ହଉ ମ୍ୟାଡମ୍ ହଉ ମ୍ୟାଡମ୍ ଠିକ୍ ଠାକ୍ ଲଗେଇବେ ହୋଟେଲକୁ ମୁଁ ପହଞ୍ଚିଯାଉଛି ଆଉ ଆପଣଙ୍କ ହୋଟେଲଟା କୋଉ ଜାଗାରେକି ମୁଁ ଦେଖିନାହିଁ ଯେ ପଚାରିକି ହେଲେ ବି ଯିବି ଆପଣଙ୍କ ପାଖକୁ ହଉ ହଉ ହଉ ମ୍ୟାଡମ୍ ଆଉ ଠିକ ଠାକ୍ ଅଛି ତ ରୋଷେଇ

ହଉ ମ୍ୟାଡମ୍ ଠିକ୍ ଅଛି ହଉ ମ୍ୟାଡମ୍ ଠିକ୍ ଅଛି ଆହୁରି ବି କଷ୍ଟମର ଯିବେ ବୋଲି ମ୍ୟାଡମ୍ କହୁଥିଲେ ଆପଣଙ୍କ ହୋଟେଲକୁ ହଉ ହଉ ଆଉ ବଡ଼ ବଡ଼ ଭୋଜିିରେ ବି ଦେଇପାରିବେ ତ ମ୍ୟାଡମ୍ ହଉ ହଉ ଆଉ ପାର୍ସଲ ବି ଦେବେ ଘର ଲାଗି ହଉ ହଉ ମ୍ୟାଡମ୍ ହଉ ମ୍ୟାଡମ୍ କେତେ ମିନିଟ୍ ହେଲା ନା ଟିକେ ଦେଖନ୍ତୁ ତ କେତେ ମିନିଟ୍ ହେଲା ଦେଖୁନ୍ତୁ ଆଉ ଟିକେ ମୋବାଇଲ୍ ପଇସା ତ କଟିବ ନାହିଁ ଯେ ଆଉ ଭେଜ୍ଟା ମ୍ୟାଡମ୍ କେମିତି କେମିତି ବନଉଛନ୍ତି